ହେଡ଼୍ ଫୋନ୍ ୟୁଜ୍ କରିବାର୍ ମତଲବ୍ ଏଇଟା କି ଯେ ତାକି ବାହାରର ଆବାଜ୍ ନାଇଁ ଶୁଭୁଥିବା ଆରୁ ଯାହାକେ କଲ୍ କରିଛନ୍ ସେ ଯାଇ କି ସେ ତାର୍ ଆବାଜ୍ ଖାଲି ଶୁଭୁଥିବା ଆରୁ ଆଉ ସେଇଟା ପର୍ସନାଲ୍ ପର୍ସନାଲ୍ କିନା କଥା ହୋଇପାରିବେ ସେ ଆର ଜଣଙ୍କର କଥା ଆଉ ବାହାରୁ ଜଣେ ଶିଭୁଥିବା ସେଥିରଲାଗି ଆମେ ହେଡ଼୍ ଫୋନ୍ ୟୁଜ୍ କରୁସୁଁ ଆଉ ହେଡ଼୍ ଫୋନ୍ ୟୁଜ୍ କଲେ ୟୁଜ୍ କଲେ ଭଲ୍ ହେ ଆରୁ ହେଡ଼୍ ଫୋନ୍ ୟୁଜ୍ କରି କିରି ଆମେ ପର୍ସନାଲ୍ କଥା ବି ହେଇଁପାରିମା ଆଉ ବହୁତ୍ ପର୍ସନାଲ୍ କଥା ହୋଇପାର୍ମା ଆଉ ଯେମ୍ତା ବାହାର୍ ବାହାରର ଲୋକ ବି ସେ ପର୍ସନାଲ୍ କଥା ନାଇ ଶୁଭେ ଆଉ ବାହାର ଲୋକ୍ ବି ଜାଣି ନାଇପାରନ୍ କି ଯେ ପର୍ସନାଲ୍ କାଣା ପର୍ସନାଲ୍ କଥା ହଉଛନ୍ତି ବୋଲି ଆରୁ ଆରୁ ଭଲ୍ ସେ କଥା ବି ହେଇପାର୍ସି ଆର୍ ସେଟା ପର୍ସନାଲି କଥା ହେଇପାରିବ ହେଡ଼୍ ଫୋନ୍ରେ ହେଡ଼୍ ଫୋନ୍ରେ ହେଡ଼୍ ଫୋନ୍ ଲଗାଇଲେ ହେଡ଼୍ ଫୋନ୍ ଲଗାଇଲେ ହେଡ଼୍ ଫୋନ୍ ଲଗାଇଲେ ଖାଲି ସେ ଆର ଜଣଙ୍କର୍ କଥା ହି ଜଣକେ ଶୁଭା ଜଣଙ୍କର କଥା ଖାଲି ଆର ଜଣକେ ଶୁଭା ଆରୁ ସେ ହେଡ଼୍ ଫୋନ୍ ଦ୍ୱାରା ଆମେ ଆମେ ଅଲଗା ଆଡ଼େ ଧ୍ୟାନ୍ ଦେଇ ନ ପାରୁଁ ଖାଲି ସେ ଗୋଟେ ଆଡ଼େ ଧ୍ୟାନ୍ ଥିସି ଆମର୍ ଆରୁ ହେଡ଼୍ ଫୋନ୍ ଲଗେଇକରି ଆମେ ବୁଲ୍ କିରି ଆମେ ପର୍ସନାଲ୍ କଥା ହେଇଁପାରୁ